ଆମ ଅଞ୍ଚଳରେ ନିର୍ଦ୍ଧିଷ୍ଟ ବୁଣିବା ସ୍ଟିଚିଂ ଢାଞ୍ଚା ରହିଛି ଯେଉଁଟାକି ଅଲଗା ଗାଁ ବା ଅଲଗା ଜାଗାଠାରୁ ଟିକିଏ କୌଶଳରେ ଭିନ୍ନ ଯେମିତିକି ଆମ ଗାଁରେ ଗୋଟେ ପୋଷାକ ତିଆରି ହେଉଛି ଯେମିତିକି ପାରମ୍ପାରିକ ପୋଷାକ ଆଗକାଳରେ ବଡ଼ ବଡ଼ ସ୍ଵେଟର୍ ପିନ୍ଧୁଥିଲେ ଯେଉଁଟାକି ହାତରେ ତିଆରି କରାଯାଉଥିଲା ଆଜିକାଲି ତ ସବୁ ସ୍ଵେଟର କିଣିକି ଆଣି ଦେଉଛନ୍ତି କିନ୍ତୁ ଆମର ସେଇଟା କ'ଣ ହୁଏ ନାଁ ହାତରେ ବୁଣିକି ଉଲ୍ରେ ସ୍ଵେଟର୍ ବନାନ୍ତି ପାରମ୍ପରିକ ପଦ୍ଧତିରେ ତାକୁ ସ୍ଟିଚିଂ କରିବାକୁ ହେଲେ ଗୋଟେ ଅଲଗା କୌଶଳ ଯେଉଁ ସ୍ଟିଚିଂଟା କି ହିଁ ଦୁଇଥର ପଡ଼େ ଯେଉଁଟାକି ପ୍ରଥମ ଗୋଟେ କପଡ଼ା ସହିତ ପଡ଼ିବ ଆଉ ଗୋଟେ କପଡ଼ା ଅଲଗା କ ରଙ୍ଗର ଲାଗିକି ସ୍ଟିଚିଂ ପଡ଼େ ଏହି କୌଶଳରେ ଯଦି ଆମେ ସ୍ଟିଚିଂଟା ପକେଇବା ତାହେଲେ କ'ଣ ହେବ ନାଁ ସେ ପୋଷାକଟା ଜମା ଚିରିବନି ବହୁତ ଦିନ ଯାଏଁ ତିଷ୍ଠିକି ରହିବ ଏହି ସବୁ ଉପାୟରେ ଆମେ ଆମ ଗାଁରେ ପାରମ୍ପରିକ ପୋଷାକ କରିବାକୁ ଚେଷ୍ଟା କରୁ